ଆମ ରାଜ୍ୟର ସାଂସ୍କୃତିକ ପରିଚୟରେ ଓଡ଼ିଆ ଭାଷା ଆମର ମାତୃଭାଷା ଗୋଟିଏ ଲୋକ ଆଉ ଗୋଟିଏ ଲୋକଠୁ ଓଡ଼ିଆ ଭାଷାରେ କଥାକୁ ବହୁତ ସହଜରେ ବୁଝି ପାରିଥାଏ ଓଡ଼ିଆ ଭାଷାରେ କଥାବାର୍ତ୍ତାକୁ ଆଦାନ ପ୍ରଦାନ କରିବା ବହୁତ ସହଜ ହୋଇଥାଏ ଗୋଟିଏ ଓଡ଼ିଆ ଲୋକ ଆଉ ଗୋଟିଏ ଓଡ଼ିଆ ଲୋକକୁ ଏବେ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ଅଧିକ ବ୍ୟବହାର କରାଯାଉଛି ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦିଆଯାଉଛି ଓଡ଼ିଆ ଭାଷାର ଉନ୍ନତି ପାଇଁ ବଡ଼ ବଡ଼ ସହର ମାନଙ୍କରେ ବଡ଼ ବଡ଼ ହୋର୍ଡ଼ିଂରେ ଓଡ଼ିଆ ଭାଷାରେ ଲେଖାଯାଉଛି ଓଡ଼ିଆ ଭାଷା ଆମର ମାତୃଭାଷା